ହ୍ୟାଲୋ ସାର୍ ମୁଁ ଅର୍ଡ଼ର୍ କରିଥିଲି କ୍ୟାସ୍ ଅନ୍ ଡେଲିଭରି ବ୍ୟତୀତ ଅନ୍ୟ କୌଣସି ପେମେଣ୍ଟ ହୋଇପାରିବ ନାହିଁ କିନ୍ତୁ ମୋ ପାଖରେ କ୍ୟାସ୍ ଅଛି ମୋର ଫୋନ୍ପେ ମଗରା କିଛି ନାହିଁ ସେଥିପାଇଁ ମୁଁ ଡେ ଅର୍ଡ଼ର୍ କ୍ୟାନସଲ୍ କରିବାକୁ ଚାହୁଁଛିି